ସନ୍ତରଣ ଶିଖିବାରେ ମୁଁ ବହୁତ ପିଲାଙ୍କୁ ସାହାଯ୍ୟ କରେ ଏବଂ ପୋଖରୀ ସମସ୍ତଙ୍କୁ ଶିଖାଏ କିନ୍ତୁ ମୁଁ କେବେ ବୁଡି ଯିବା ଭଳି କୌଣସି କଠିନ ପରିସ୍ଥିତି କେବେ ଅନୁଭବ କରିନାହିଁ ଦ୍ୱିତୀୟ କଥା ହେଉଛି ସବୁ ସମସ୍ତେ ସନ୍ତରଣ ଶିଖିବା ଦରକାର ଥରେ ଆମ ଗାଁରେ ପୋଖରିରେ ଗାଧୋଇଲା ବେଳେ ଗୋଟିଏ ପିଲାଟିଏ ବୁଡି ଯାଉଥିଲା ତାକୁ ପାଣିରୁ ଉଦ୍ଧାର କରିବାପାଇଁ ମୁଁ ବହୁତ ପରିଶ୍ରମ କରିଥିଲି ତାକୁ ଉଦ୍ଧାର କରିଥିଲି ମଧ୍ୟ ଏବଂ ଗାଁ ଲୋକମାନେ ମଧ୍ୟ ତାକୁ ସାହାଯ୍ୟ କରିଥିଲେ ଆମେ ଉଦ୍ଧାର କରିବା ସମୟରେ ସମସ୍ତେ ସନ୍ତରଣ ଶିଖିବା ଦରକାର